ମାଛ ଧରିବା ସାଧାରଣତଃ କେଉଁଟମାନଙ୍କର ବୃତ୍ତି ଅଟେ ସେମ୍ କେଉଁଟମାନଙ୍କର କୌଳିକ ବୃତ୍ତି ହେଲା ମାଛ ଧରିବା ସେମାନେ ନିୟମିତ ମାଛ ଧରିଥାନ୍ତି ଏବଂ ବିକ୍ରୟ କରିଥାନ୍ତି କିନ୍ତୁ ମାଛ ଧରିବାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯିଏ ମାଛ ଧରିବାକୁ ଯାଏ କେଉଁଟ ଯେତେବେଳେ ମାଛ ଧରିବାକୁ ଯାଏ ସିଏ ପାଣିକୁ ଖାତିର୍ କରେ ନାହିଁ ପାଣି ଭିତରେ ଆଣ୍ଠିଏ ପଙ୍କ ଥାଉ ବେଙ୍ଗ ଥାଉ ସାପ ଥାଉ କଣ୍ଟା ଥାଉ ଯାହାବି ଥିଲେ ସେ ଭ୍ରୁକ୍ଷେପ ନକରି ପାଣି ଭିତରେ ପଶିଯାଏ ଏବଂ ମାଛ ଧରିବାରେ ମନୋନିବେଶ କରିଥାଏ ଏଇଟା ହେଉଛି ଏକ ଆକର୍ଷଣୀୟ ମାଛର ଏକ ଆକର୍ଷଣୀୟ କଥା ମାଛ ଧରିବାରେ ଏବଂ ଅନ୍ୟ ବୃତ୍ତି ତୁଳନାରେ ଯଦି ମାଛ ଧରିବା ବୃତ୍ତିକୁ ଆମେ ତୁଳନା କରିବା ଅନ୍ୟ ବୃତ୍ତିରେ କମ୍ ପରିଶ୍ରମ ଥାଏ କିନ୍ତୁ ମାଛ ଧରିବାରେ ଅଧିକ ପରିଶ୍ରମ ହେଇଥାଏ